ଆମ ଘର ହେଉଛି ଚାଷୀ ପରିବାର ଆମେ ସମସ୍ତେ ଚାଷ ଜମିରେ ନିୟୋଜିତ ଥାଉ ଏବଂ ଚାଷ ପନିପରିବା ଚାଷ କରାହୁଏ ଧାନ ଚାଷ କରାହୁଏ ପନିପରିବା ଚାଷ କଲେ ପନିପରିବା ଗଛ ଲଗାହୁଏ ସେ ତାକୁ ଖୋଳା ହୁଏ ଚାରା ଦିଆହୁଏ ପାଣି ଦିଆହୁଏ ଏବଂ ସେଥିରେ ଯାହା ଗଛ ପୋକ ଲାଗିଲା କି ନାହିଁ ତାକୁ ବିଷ ଦିଆହୁଏ ସାର ଦିଆହୁଏ ତାକୁ ଖୋଳା ହୁଏ ଠିକ୍ ଭାବରେ ଯତ୍ନ ନିଆହୁଏ ମୁଁ ମଧ୍ୟ ସେଥିରେ ଯୋଗ ଦିଏ ଏବଂ ଧାନ ଯେତେବେଳେ ଚାଷ ହୁଏ ସେତେବେଳେ ବିଲକୁ ଯାଉ ଯେତେବେଳେ ରୁଆ ହୁଏ ସେତେବେଳେ ବିଲରେ ତଳା ତଳା ଉଠାହୁଏ ଏବଂ ଧାନ ଗଛ ଲଗାହୁଏ ଏବଂ ବିଲରେ ପାଣି ପାଣିକୁ ଠିକ୍ ଭାବରେ ଦେଖାହୁଏ ଏବଂ ଠିକ୍ ପାଣି ଅଛି କି ନାହିଁ କାଦୁଅ ହେଲା କି ନାହିଁ ରୁଆ ସରିଲେ ବଛା ହୁଏ ଆଉ ବିଲରେ ଯେଉଁ ରୁଆ ସରିଲେ ଯେଉଁ ଧାନ ଗଛରେ ଘାସ ହୁଏ ତାକୁ ବଛା ହୁଏ ଏବଂ ବାଛି ସାରିଲା ପରେ ସାର ଦିଆହୁଏ ତାକୁ ଔଷଧ ଦିଆହୁଏ ତା'ପରେ ଧାନ ଯେତେବେଳେ ହେଇଆସେ ସେତେବେଳେ ଧାନ କାଟା ସମୟରେ ଧାନ କଟା ହୁଏ ଏବଂ କାଟି ସାରିଲା ପରେ ତାକୁ ଘରକୁ ଅଣାହୁଏ ଆଣି ସାରିଲା ପରେ ତାକୁ ପିଟିକିରି ଧାନ ଅମଳ କରାଯାଏ ବୋହିକରି ଆଣି ଧାନ ଅମଳ କରାଯାଏ ଏହିପରି ଭାବରେ ଆମ ପରିବାର ଏବଂ ମୁଁ ସମସ୍ତେ ଚାଷ କାମରେ ନିୟୋଜିତ ଥାଉ ପନିପରିବା ଯେତେବେଳେ ଚାଷ କରାହୁଏ ସେ ପନିପରିବାରେ କେମିତି ଠିକ୍ ଭାବରେ ଗଛରେ ପାଣି ଦିଆହେବ ଏବଂ ଗଛ ସବୁକୁ ଯତ୍ନ ନିଆହୁଏ ଗଛରେ ଯେମିତି କିଛି ଅବହେଳା ନହୁଏ ସେ ବିଷୟରେ ମଧ୍ୟ ଧ୍ୟାନ ଦିଆହୁଏ